ହ୍ୟାଲୋ ମ୍ୟାମ୍ ଏକ ଭଡ଼ା କ୍ୟାବ ବୁକ୍ କରନ୍ତୁ ଓ ଆମ ପରିବାର ଆଉ ସାଙ୍ଗମାନେ ସମସ୍ତେ ବୁଲିବାକୁ ଯିବାକୁ ପୁରୀକୁ ଯୋଜନା କରିଛନ୍ତୁ କରିଛୁଁ ଆଉ ଯେ ନିଜେ ଡ୍ରାଇଭ କରିବା ଆପଣଙ୍କ ଡ୍ରାଇଭର ପଠାଇବାକୁ ଆପଣଙ୍କ ଡ୍ରାଇଭରକୁ ପଠାଇବେ ନାହିଁ ଆମେ ନିଜେ ଡ୍ରାଇଭ କରି ଯିମୁ ଆଉ କିଲୋମିଟର ପିଛା କେତେ ନେବି ଓ ଆମେ ପାଞ୍ଚ ଦିନ ଧରି ଯାତ୍ରା କରିବାକୁ ଯିମୁ ଯେଉଁ ସ୍ଥାନକୁ ଯିମୁ ସେ ହଉଛି ପୁରୀ ଆଉ ସେଠାରେ ସମସ୍ତେ ଯିବୁ ବୁଲିକି ବହୁତ ମଜାମସ୍ତି କରିବୁ ଆଉ ସେମାନେ କେତେ ପିଛା ନେବେ କିଲୋମିଟର ପିଛା କେତେ ନେବେ କୁହନ୍ତୁ ଆଉ ଆମେ ନିଜେ ଡ୍ରାଇଭ କରିବୁ ଆଉ କମ୍

ପଇସା ନେବେ ଆଉ କମ୍ ଭି ଭଡ଼ା ନେବେ